ହଁ ମୁଁ ସେଇ ପାଞ୍ଚଟି ତାରିଖର ନାଁ ମନେ ରଖିପାରିବି ସେଗୁଡ଼ିକ ହେଲା ସତର ଅଗଷ୍ଟ ଉଣେଇଶ ଏକାବନ ସତର ଜାନୁଆରୀ ଦୁଇ ହଜାର ଉଣେଇସି ମାର୍ଚ୍ଚ ଦୁଇ ହଜାର ପାଞ୍ଚ ଅଠର ଜାନୁଆରୀ ଦୁଇ ହଜାର ତିନି ପନ୍ଦର ଡ଼ିସେମ୍ବର ଦୁଇ ହଜାର ସାତ